ଆମ ବଲାଙ୍ଗୀର ଜିଲ୍ଲାରେ ଅନେକ ପ୍ରକାରର ଜାତି ଜନଜାତିର ଲୋକ ବସବାସ କରନ୍ତି ଏବଂ ସେମାନଙ୍କ ଭାଷା ଭାଷା ପ୍ରତି ସମାନ ହୋଇନଥାଏ ଯେମିତିକି ଆମ ଭାରତରେ ଭାରତରେ ହିନ୍ଦୁ ଶିଖ୍ ମୁସଲମାନ ଆଦିବାସୀ ଏହିସବୁ ଜାତି ଜନଜାତିର ଲୋକମାନେ ସବୁ ବାସ କରନ୍ତି ସେମାନଙ୍କର ଭାଷା ମଧ୍ୟ ଅଲଗା ଯେମିତିକି ହିନ୍ଦୁମାନାନଙ୍କର ଓଡ଼ିଆ ବା ସମ୍ବଲପୁରୀ ଭାଷା କହନ୍ତି ସେହିଭଲି ଅନ୍ୟାନ୍ୟ ଜାତିର ଲୋକମାନ ମଧ୍ୟ ତାଙ୍କରି ଭାଷା କହିବି